ସକାଲୁ ଉଠିକିନା ଆମେ ଗାଧିଗୁଧା କରି ଗାଧିଗୁଧା କରି ରେଡ଼ି ହେଉନ୍ ପୂଜାବୁଜା କରିକିନା ପୂଜାପାଠ୍ ଟିକେ କରିକିନା ଆମେ ଚା ପାଏନ୍ ମାନେ ବାନାସୁଁ ଆରୁ ଆମେ ଘରର୍ ଲୋକ୍ ମାନ୍କେ ଚା ପାଏନ୍ ନାସ୍ତା ପାନି ମାନେ ଦେସୁଁ ମକେ ରୁଟି ଖୋବ୍ ବାନାବାର୍ କେ ଭଲ୍ ଲାଗ୍ସି ଆରୁ ଚୁଡ଼ା ଭାଜ୍ବା କେ ଖୋବ୍ ଭଲ୍ ଲାଗ୍ସି ମୁଇଁ ରୁଟି ମାନେ ବି ବାନାସି ଆର୍ ଚୁଡ଼ା ବି ବାନାସି ଆରୁ ଆମର୍ ଘରର୍ ଲୋକ୍ କେ ସମସ୍ତକେ ଖାଏବା କେ ଦେସିଁ ଆରୁ ଖାଇ ଆସ ବୋଲି ଫେର୍ ଡାକ୍ ଦେସିଁ ଆମର୍ ରୁଟି ମାନେ ବହୁତ୍ ପସନ୍ଦ୍ କର୍ସୁଁ ଆରୁ ସେ ଆମର୍ ରୁଟି ଖାଇକରି ଡ଼୍ୟୁଟିମାନେ ଯାଏସନ୍ ତା'ର୍ପରେ ଆମର୍ ବାବୁ ଚୁଡ଼ା ଭଜା ଖୋବ୍ ଭଲ ଲାଗ୍ସି ଖାଏବାର୍ ଖୋବ୍ ଭଲ୍ ବଲ୍ସି ମୁଇଁ ସକାଲୁଁ ସବୁଦିନ ଉଠ୍ସିଁ ଆର୍ ଚା ପାଏନ୍ ବାନାସିଁ ଆର୍ ସବ୍କେ ଦେସିଁ ତା'ର୍ପରେ ଭାତ୍ମାନେ ରନ୍ଧାବଢ଼ା କର୍ସୁଁ